ମଣିଷର ଇଚ୍ଛା ତ ଥାଏ ଅନେକ କିଛି ବଡ଼ ହେବା ପାଇଁ ଯେଉଁଥିରେ ଆମେ ଚାଷ କରିଥାଉ ଧାନ ଚାଷ ଧାନ ଚାଷ ଧାନରେ ଆମେ ପ୍ରଥମେ ବିହନ ବୁଣି ତଳା କରୁ ତଳା ହେଲାପରେ ତାକୁ ଆମେ ରୋଇ ରୋଇଲା ପରେ ଧାନ ଗଛ ଅମଳ କରି ତା' ଦେହରେ ପଇସା ଖର୍ଚ୍ଚ କରୁ ଯେତେବେଳେ ଗଛ ହେଇଯାଏ ତା'ର ଆମେ ଯତ୍ନ ନେଉ ଯତ୍ନ ସହ ଯତ୍ନର ସହିତ ବଡ଼ କରୁ ଏବଂ ଧାନ ଗଛକୁ ଭଲ ଭାବରେ ବାଛି ସାର ଔଷଧ ଦେଇ ତା'ର ଯତ୍ନ ନେଇଥାଉ ଏବଂ ତା'ପରେ ଆମେ ଧାନ ଅମଳ ସରିଲା ପରେ ତା'କୁ ବଜା ଘରକୁ ଆଣୁ ଘରକୁ ଆଣିଲା ପରେ ତା'କୁ ଅମଳ କରି ବଜାରରେ ବିକୁ ଯେତେବେଳେ ଆମର ଅମଳ ହେଇଥିବା ଧାନ ଖର୍ଚ୍ଚ ହେଇଥିବା ଠାରୁ କମ୍ ଆସେ ଆମକୁ ଧୌର୍ଯ୍ୟ ଧରିବା ପାଇଁ ପଡ଼େ ଯେତିକି ଟଙ୍କା ଆମେ ଖର୍ଚ୍ଚ କରୁ ତା'ଠାରୁ କମ୍ ଉତ୍ପାଦନ ହେଲେ ଆମକୁ ଧୈର୍ଯ୍ୟର ସହିତ ଅପେକ୍ଷା କରିବା ପାଇଁ ପଡ଼େ କାହିଁକିନା ଧୈର୍ଯ୍ୟ ହିଁ ସବୁଠାରୁ ବଡ଼ ଧୈର୍ଯ୍ୟ ନଧରିଲେ କୌଣସି କଥା ହେବ ନାହିଁ